ଆଜିକାଲିର ଶିକ୍ଷା ବ୍ୟବସ୍ଥାରେ ବିଶିଷ୍ଟ ଭାବରେ ଉନ୍ନତିକରଣ ହେଉନି ଯାହାକି ଆମ ଦେଶ ଭାରତ ଭଳି ପୃଥିବୀର ବିଭିନ୍ନ ଦେଶମାନଙ୍କରେ ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ବିଶେଷ ଭାବରେ କ୍ଷତି ପହଞ୍ଚାଇପାରୁଛି ଯେଉଁଭଳି କି ଯୁବଗୋଷ୍ଠୀ ମାନେ ଆମ ସମାଜ ପାଇଁ ନୂତନ ଦିଗ ଦିଗ ସୃଷ୍ଟି କରନ୍ତି ଏବଂ ଆମ ସମାଜକୁ ଆଗକୁ ବଢ଼ିବାରେ ତାଙ୍କର ବହୁତ ବଳିଦାନ ଆବଶ୍ୟକ ଅଟେ କିନ୍ତୁ ଯୁବଗୋଷ୍ଠୀ ମଧ୍ୟରେ ବେକାରି ଅଧିକ ସମସ୍ୟା ସମାଧାନ ହେଇପାରୁନି ସେହି କାରଣରୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେକାରି ଅଧିକ ଦେଖାଯାଉଚି ଯାହାକୁ ଆମେମାନେ ବେରୋଜଗାରୀ ବା ବେକାରି କହିଥାଉ ଯୁବଗୋଷ୍ଠୀ ମଧ୍ୟରେ ସରକାର ଆଜିର ସରକାର ନିଯୁକ୍ତି ସୃଷ୍ଟି ପାଇଁ ସରକାର କ'ଣ କରିବା ଉଚିତ୍ ଆମେ ସେହି ବିଷୟରେ ଏକ ପଦକ୍ଷେପ ନେବା ଆବଶ୍ୟକ ଆମେ ବିଭିନ୍ନ ସ୍ଥାନରେ ବିଭିନ୍ନ ଗଣମାଧ୍ୟମ ବିଭିନ୍ନ ଅନୁଷ୍ଠାନ ଆନ୍ଦୋଳନ କରିକିନି ସରକାରଙ୍କୁ ଚେତାଇ ଦେବା ଉଚିତ୍ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦିଆଯାଉ ଏବଂ ଆମେ ବହୁତ ଟି ଭି ନ୍ୟୁଜ୍ ପେପର ଏବଂ ବହୁତ ରିଆଲିଟି ଇଏରେ ଆମେ ସରକାରଙ୍କୁ ଆବେଦନ କରିପାରିବା ଏବଂ ବହୁତ ଆମେ ଯେମିତି କଲେକ୍ଟର ହେଉ କି ଭାଇସ୍ କଲେକ୍ଟର ହେଉ କି ଶିକ୍ଷାର ଯେକୌଣସି ବିଭାଗରେ ଆମେ ଯାଇକିନି ଆବେଦନ କରିପାରିବା ଯେକି ଅଧିକ ନିଯୁକ୍ତି ପାଆନ୍ତୁ ପ୍ରତ୍ୟେକ ବର୍ଗର ପ୍ରତ୍ୟେକ ଶ୍ରେଣୀର ପ୍ରତ୍ୟେକ ସମାଜର ପିଲାମାନେ ଯାହାଫଳରେ ସେମାନେ ବେକାରି ସମସ୍ୟାରୁ ଦୂର ହୋଇ ଯୁବଗୋଷ୍ଠୀ ମଧ୍ୟରେ ଏକ ସାହାସ ଆଣି ସେମାନେ କାର୍ଯ୍ୟ କରିପାରିବା ଉଚିତ୍ ହେବେ